ପୋଷକମାନେ ପଶୁମାନଙ୍କୁ ଅତି ଯତ୍ନ ସହିତ ତା'ର ସୁସ୍ଥ ଜୀବନ ରଖିବା ପାଇଁ ଆମେ ସୁରକ୍ଷିତ ରହିପାରିବା ଯଦି କୌଣସି ପଶୁ ଘରେ ପୋଷିଥିବା ପଶୁଟି ଯଦି ରୋଗରେ ପୀଡ଼ିତ ହେବ ତାହେଲେ ତାଙ୍କୁ ଡାକ୍ତର ଡାକି ତା'ର ଚିକିତ୍ସା କରାଇବା ନିହାତି ଆବଶ୍ୟକ ଯଦି ତା'ର ଜନ୍ମ ନ ହେଲେ ସେ ରୋଗରେ ପୀଡ଼ିତ ରହିବ ଏବଂ ମଣିଷମାନଙ୍କୁ ବି ଅସୁବିଧାରେ ପଡ଼ିବାକୁ ପଡ଼ିବ ଯଦି ଆମେ ପଶୁମାନଙ୍କୁ ଯଥା ଶୀଘ୍ର ରୋଗରୁ ମୁକ୍ତି କରିବା ନିହାତି ନିହାତି ଆବଶ୍ୟକ ପଶୁମାନେ ମଣିଷ ଭଳି କଥା ମାନନ୍ତି ସେଥିମଧ୍ୟ ପ୍ରାଣୀ ମାନଙ୍କୁ ସଂକ୍ରମିତ ହେବାକୁ ପଡ଼ି ନ ଥାଏ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଟିକାକରଣ ଦେବା ନିହାତି ଦରକାର ଏହି ସବୁ ପ୍ରାଣୀକୁ ଦେବା ନିହାତି ଆବଶ୍ୟକ